ଆମ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ ଇତିହାସ ପାଠ୍ୟକ୍ରମ ରହିଛି ଏହା ସାଧାରଣତଃ ଷଷ୍ଠ ଶ୍ରେଣୀରୁ ଇତିହାସ ବହି ପିଲାମାନଙ୍କ ଦ୍ଵାରା ପଠନ କରାଯାଉଛି ଏ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ ବର୍ତ୍ତମାନ ପଢ଼ା ଯାଉଛି ଯଦି ଆମେ ଦେଖିବା ଇତିହାସରୁ ପିଲାମାନେ ବହୁତ କିଛି ମଧ୍ୟ ଶିଖିଛନ୍ତି କାରଣ ଇତିହାସରେ ଦେଶର ପୁରୁଣାକାଳିଆ ଜିନିଷ ସବୁ ସେଥିରୁ ଶିଖିଛନ୍ତି ଦେଶ କେମିତି ସ୍ଵାଧୀନତା ହେଲା ସେତେବେଳେ ମୋଗଲ ସାମ୍ରାଜ୍ୟ କେମିତି ଅନ୍ୟ ଦେଶର ଅନ୍ୟ ସମ୍ରାଜ୍ୟ କେମିତି ଆମ ଭାରତକୁ ବିସ୍ତାର କରିଚାଲିଥିଲା ବ୍ରିଟିଶର ମାନେ କେମିତି ଆମ ଦେଶକୁ ଶାସନ କରୁଥିଲେ କେମିତି ଦେଶର ଲୋକମାନେ ସ୍ୱାଧୀନତା ପାଇ ବହୁତ ଆନନ୍ଦରେ ରହିଲେ ଆଉ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ଙ୍କ କାର୍ଯ୍ୟାବଳି କେମିତି ଥିଲା ଏହିସବୁ ବିଷୟରେ ପିଲାମାନେ ଇତିହାସରୁ ହିଁ ଜାଣିଥାନ୍ତି କିନ୍ତୁ ବର୍ତ୍ତମାନ ଯେଉଁ ବର୍ଣ୍ଣନା କରାଯାଇଥିବା ଇତିହାସ ଠାରୁ ଏହା ଟିକିଏ ସହଜ କାରଣ ଇତିହାସରେ ସାଧାରଣତଃ ଯେଉଁ ବିଷୟ ପାଠ୍ୟ କରାଯାଉଛି ସେସବୁ ଏତେ ଜଟିଳ ନୁହେଁ ପିଲାମାନେ ଚାହିଁଲେ ମଧ୍ୟ ବୁଝିପାରିବେ ଆଉ ଶିକ୍ଷକମାନେ ଯେ ରହିଥାନ୍ତି ସେ ମଧ୍ୟ ଇତିହାସ ବିଷୟକୁ ପ୍ରାଞ୍ଜଳ ଭାବରେ ବୁଝାଇ ପାରନ୍ତି